ମୁଁ ଆଜି ବିଜ୍ଞାନ ଉପରେ କହିବା ପାଇଁକି ଯାଉଛି ବିଜ୍ଞାନ ଆମକୁ ବହୁ ଶୀର୍ଷ ସୀମାରେ ପହଞ୍ଚାଇ ଦେଇଛି କିନ୍ତୁ ଯେତିକି ଶୀର୍ଷ ସୀମାରେ ପହଞ୍ଚାଇଛି ସେତିକି ମଧ୍ୟ ଟିକେ ଟିକେ ମାଇନସ ହୋଇଯାଉଛି କାହିଁକି ନା ଏ ବିଜ୍ଞାନ ଇଲେକ୍ଟ୍ରି ଇଲେକ୍ଟ୍ରି ତ ଆମକୁ ବହୁତ ସାହାଯ୍ୟ କରୁଛି ଧରନ୍ତୁ ବାତ୍ୟା ହେଲା ବନ୍ୟା ହେଲା ଏ ସବୁରେ କରେଣ୍ଟ ଚାଲିଗଲା କରେଣ୍ଟ ଚାଲିଗଲା ପରେ ଯେଉଁମାନେ ଇଲେକ୍ଟ୍ରି ଉପରେ ନିର୍ଭର କରୁଥିବେ ସିଏ କଣ କି ପ୍ରକାର କଷ୍ଟ ସହୁଥିବେ ନିଶ୍ଚିତ ଭାବରେ ଜାଣି ପାରୁଥିବେ କିନ୍ତୁ ଯେଉଁ ମାନେ ଆଗରୁ ଇଲେକ୍ଟ୍ରି ନଥିବା ପୂର୍ବରୁ ଆଜି ଗରମ ହେଲା ଯେଉଁ ପଙ୍ଖା ବୁଲଉ ଥିଲେ ପଙ୍ଖା ହାତ ପଙ୍ଖା ବିଞ୍ଚଣା ଯାହାକୁ କୁହନ୍ତି ବୁଲଉଥିଲେ ତାଙ୍କର ଶାରୀରିକ ଦକ୍ଷତା ବଢ଼ୁଥିଲା ତା ସାଙ୍ଗେ ସାଙ୍ଗେ ଏ ଗରମରୁ ସିଏ ରକ୍ଷା ପାଉଥିଲେ ଏ ଗୋଟିଏ ଛୋଟିଆ ଉଦାହରଣ ଟେ ମୁଁ ଦେଲି କାରଣ ବିଜ୍ଞାନ ଯେତିକି ଆଗାଇଲା ସେତିକି ବହୁତ ଆମର କଣ ସଂସ୍କୃତି ଏବଂ ପପରିବେଶକୁ ବହୁତ ସୁବିଧା ହେଲା କାରଣ ସୁଇଚ ମାରିଦେଲେ ତ ଚାଲିଲା କଳକାରଖାନା ସଭ୍ୟତା ବଢ଼ି ଚାଲିଲା କିନ୍ତୁ କଳକାରଖାନା ଚାଲିଲା ସବୁ ହେଲା ତାର ଯେଉଁ ଧୂଆଁ ତାର ଯେଉଁ ଇଏ ସେ ପରିବେଶକୁ ନଷ୍ଟ କରୁଛି ତେଣୁ ବିଜ୍ଞାନ ଯେତିକି ଆଗଉଛି ସେତିକି ମଧ୍ୟ ପରିବେଶକୁ ସେ ବି ନଷ୍ଟ କରୁଛି ଏହିଟା ନିଶ୍ଚିତ କଥା କାରଣ ବିଜ୍ଞାନ ଆଗାଇଲା ଆମେ ଜାଣୁଛେ ବିଜ୍ଞାନ ଆମେ ଆଗରୁ ପୁରୁଣା ଲୋକମାନେ ଯେତିକି ଥିଲେ ସେମାନେ ଯେଉଁ ପ୍ରକାର ଚଳଣିରେ ଚଳୁଥିଲେ ବର୍ତ୍ତମାନ ବିଜ୍ଞାନ ଆଗାଇବା ଫଳରେ ସେମାନଙ୍କର ନିଶ୍ଚିତ ଭାବେ ଉନ୍ନତି ହେଇଛି କିନ୍ତୁ ଯେତିକି ଉନ୍ନତି ହୋଇଛି ସେତିକି ମଧ୍ୟ ପ୍ରାୟ ଅବନତି ଆସୁଛି ଏ ଯେଉଁ ବିପର୍ଯୟ ବିଭିନ୍ନ ପ୍ରକାର ବିପର୍ଯୟ କିନ୍ତୁ ଆଉ ଗୋଟିଏ କଥା ତାର ଉପକାର ହଉଛି କଣ ନା ଏ ଯେଉଁ ବିପର୍ଯୟଟା ହେଉଛି ସେତେବେଳେ ଲୋକମାନେ ଜାଣି ପାରୁ ନଥିଲେ